ଛାତ ଉପରେ ମଧ୍ୟ ଆମ ଛୋଟ ବଗିଚାଟେ ଅଛି ମୁଁ ଗୋଟେ ଛାତ ଉପରେ ସବୁ ଯେଉଁ ଛୋଟ ଛୋଟ ଛୋଟ ଛୋଟ କୁଣ୍ଡ ଆଣିକି ଛାତ ଉପରେ ମଧ୍ୟ ବଗିଚାଟା କରିଛି ଏବଂ ଅଗଣାରେ ମଧ୍ୟ ମୋର ବଗିଚାଟେ ଅଛି ଛାତ ଉପରେ ମୁଁ ବଗିଚା ଏଥିପାଇଁ କରିଛି ଯେ କି ମୋ ଘର ସୁନ୍ଦର ଲାଗିବ ବୋଲି ମୁଁ ଗୋଟେ ଛାତ ଉପରେ ଗୋଟେ ସାଇଟ୍ରେ ଗୋଟେ କୋଣରେ ସେଇଠି ଭଲ ଯେଉଁଠିକି ଖରା ପଡ଼ୁଥିବ ମୁଁ ସେ ଜାଗାରେ ଛୋଟ ଛୋଟ କୁଣ୍ଡ ଆଣି ବିଭିନ୍ନ ପ୍ରକାର ଗଛ ସବୁ ଲଗେଇଛି ଗେଣ୍ଡୁ଼ ହେଉ ଗେଣ୍ଡୁ଼ ଲଗେଇଛି ଟେବୁଲ୍ ଗୋଲାପ ଲଗେଇଛି ଜାଇଫୁଲ ଲଗେଇଛି ବହୁତ ସୁନ୍ଦର ସୁନ୍ଦର ଆଉ ଡିଜାଇନ୍ ଫୁଲ ସବୁ ମୁଁ ଲଗେଇ ନେଇଛି ମୋତେ ବହୁତ ଭଲଲାଗେ ବଗ ବଗିଚା କରିବାକୁ କାରଣ ବଗିଚାରେ ଯେତେବେଳେ ବି ମନଦୁଃଖ ଥାଉନା କାହିଁକି ମନ ଯେତେ ବି ଦୁଃଖ ଥାଉନା କାହିଁକି ମୁଁ ଟିକିଏ ମୋ ଛାତ ଉପରେ ବଗିଚା ଉପରେ ବୁଲିନିଏ ସେ ଫୁଲମାନଙ୍କର ବାସ୍ନା ଆଉ ସେ ଗଛଗୁରାକୁ ମଝିରେ ପଶି ଦେଖୁଥିବାର ସେ ଯେଉଁ ସୁନ୍ଦର ବହୁତ ଉପଭୋଗ କରେ ପ୍ରାୟତଃ ସନ୍ଧ୍ୟାବେଳ ଟାଇମ୍ରେ ମୁଁ ମୋ ବଗିଚାରେ ବୁଲି ଆସିଲେ ମୋତେ ବହୁତ ଭଲଲାଗେ ସେଇଠି ବସି କଙ୍କି ଆସିଥିବ ପ୍ରଜାପତି ଫୁଲ ଉପରେ ବସିଥିବ ସେ ଦେଖିବାର ଦୃଶ୍ୟ ଏବଂ ଅଗଣାରେ ମୋର ମୋର ଛୋଟ ଫୁଲ ବଗିଚାଟେ ଅଛି ସେଇଠି ସବୁ ପୂଜା ଫୁଲ ଭଗବାନଙ୍କପାଇଁ ପୂଜା ଫୁଲ ସେଇଠି ରହିଛି ଛୋଟ ଭୁଟାନ ଟଗର ଲଗେଇଛି ମନ୍ଦାର ଲଗେଇଛି କନିଅର ମନ୍ଦାର ଲଗେଇଛି ଏମତି ସବୁ ଲଗେଇଛି ଯେଉଁଟାକି ଠାକୁରଙ୍କ ପାଖରେ ଦେଇ ହେବ ଛାତ ଉପରେ ତ ମୁଁ ପୂଜାଫୁଲ ଲଗେଇନି ସେଇଟା ବଗିଚା ଖାଲି ମନମୋହିତ କରିବାପାଇଁ ଲଗେଇଛି ହେଲେ ତଳେ ମୋର ସବୁ ପୂ ପୂଜାଫୁଲ ଏସବୁ ଲଗେଇ ନେଇଛି ବହୁତ କୁଣ୍ଡି ସୁନ୍ଦର ଦେଖାଯିବ ଠାକୁର କେମିତି ପୂଜା ହେଇପାରିବେ ଏବଂ ଗେଣ୍ଡୁ଼ ଗଛ ମଧ୍ୟ ଲଗେଇଛି ଯାହାଫଳରେ ସୁନ୍ଦର ସୁନ୍ଦର ମାଳ ମଧ୍ୟ ତିଆରି ହୋଇପାରିବ